ହ୍ୟାଲୋ ଓଲା ଡ୍ରାଇଭର ଭାଇ ଆପଣ କେଉଁଠି ଅଛନ୍ତି ମୋ ବ୍ୟାଗଟି ଆପଣଙ୍କ ଗାଡ଼ିରେ ରହିଯାଇଛି ମୋର ସେଥିରେ ଲ୍ୟାପଟପ୍ ମୋବାଇଲ ସାର୍ଠିଫିକେଟ୍ ଡ୍ରେସ୍ ଏସବୁ ଜିନିଷ ଥିଲା ଆପଣ ଦୟାକରି ମୋତେ ଆଣି ଫେରେଇ ଦେବେ ମୁଁ ବରମୁଣ୍ଡା ବସ ଷ୍ଟାଣ୍ଡରେ ରହିଛି ଆପଣଙ୍କୁ ମୋର ଏତିକି ଅନୁରୋଧ ଆପଣ ଆସି ମୋ ବ୍ୟାଗଟି ମୋ ପାଖରେ ପହଞ୍ଚାଇ ଦେବେ